ଦିନେ ମୁଁ ଦୌଡ଼ିଥିଲି ହଠାତ ଦୌଡ଼ୁ ଦୌଡ଼ୁ ଗୋଡ଼ ଟିକେ ଖସିଗଲା ଯେମିତି ଖସିଗଲା ମୁଁ ପଡ଼ିଯାଇଥିଲି ପଡ଼ିଗଲି ଯେମିତି ମୋତେ ଟିକେ କ୍ଷତ ହେଲା ଗୋଡ଼ରେ ଟିକେ ମାଡ଼ ବାହାରିଲା ରକ୍ତ ବହିିବା ଆରମ ହେଲା ତା'ପରେ ମୁଁ ତାକୁ ତୁରନ୍ତ ସିଧା ପଳାଇ ଆସିଲି ଗୋଟେ କପଡ଼ାରେ ରକ୍ତ ଗୁଡ଼ା ଯାହା ବାହାରୁଥିଲା ତାହା ମୁଁ ଆଗ ଭଲ ଭାବରେ ରୁଇ ସହିତ ଏବଂ କପଡ଼ା ସହିତ ତା' ସଫା କଲି ସଫା କରିଦବା ତାରୁ ତା'ପରେ ଆମର ଆୟୋଡିିନ୍ ଯାହା ଅଛି ଯାହା ଥିଲା ଆୟୋଡିନ୍ ଟିକେ ଘଷି ମାନେ ପୁରା ଉପରେ ଲଗାଇ ତାକୁ ମଲମ ସାହାଯ୍ୟରେ ଟିକେ ବ୍ୟାଣ୍ଡେଜ୍ କଲି ବ୍ୟାଣ୍ଡେଜ୍ କରି ଦୁଇ ତିନି ଦିନ ଥିବା ପରେ ପୁଣି ସେ ବ୍ୟାଣ୍ଡେଜ୍କୁ ଖୋଲି ଦେଖିଲି ଯେ ଘା'ଟା ଟିକେ ଶୁଖିଯାଇଛିି ପୁଣି ଡକ୍ଟରଙ୍କ ପରାମର୍ଶରେ ମୁଁ ଯେଉଁ ଔଷଧ ଗୁଡ଼ାକ ଖାଉଥିଲି ଠିକ୍ ସମୟରେ ଗରମ ପାଣିରେ ଔଷଧ ଖାଇବା ପାଇଁ ଡକ୍ଟର ପରାମର୍ଶ ଦେଇଥିଲେ ଗରମ ପାଣିରେ ସେ ଔଷଧ ଗୁଡ଼ାକୁ ମୁଁ ଖାଇଲି ସକାଳେ ସନ୍ଧ୍ୟା ଠିକ୍ ସମୟରେ ଔଷଧ ଖାଇବା ଦ୍ୱାରା ଯେହେତୁ ମୁଁ ତିନି ଚାରି ଦିନ ଭିତରେ ସୁସ୍ଥ ସବଳ ଅନୁଭବ କଲି ପୁଣି ଆଉ ମୁଁ ଦୌଡ଼ିବାକୁ ସ୍ଥିର କରି କାହିଁକିନା ବ୍ୟାୟାମ ଗୋଟେ ଆହୁରି ଦୌଡ଼ିବା ମାନେ ଚାଲିବା ଦୌଡ଼ିବା ଗୋଟେ ସବୁଠାରୁ ବଡ଼ ଏକ୍ସରସାଇଜ୍ଟା ଆର ଦେହ ବି ଭଲ ରହେ ଯଦି ହୁଏତ କେବେ ବି ଏମିତି ପଡ଼ିଯିବେ ତା'ମାନେ ଆପଣ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେବାକୁ ସ୍ଥିର କରିବେ କାହିଁକିନା ଡାକ୍ଟର ବିନା ଡାକ୍ତର ପରାମର୍ଶରେ କେବେ ବିି କେଉଁ ଆଘାତ ପାଇଥିବା ଯାଗା କେବେ ବି ଭଲ ହୁଏନି ତେବେ ନିହାତି ଡକ୍ଟରଙ୍କ ପରାମର୍ଶ ନେବା ଆବଶ୍ୟକ ତେବେ ମୁଁ ସେଇୟା କଲି ଆଉ ଏବେ ସୁସ୍ଥ ଅନୁଭବ